ଆମ ଅଞ୍ଚଳରେ ସଂଗ୍ରହାଳୟ ଏବଂ ସ୍ଥାନୀୟ ପର୍ବପର୍ବାଣୀ ମାଧ୍ୟମରେ ପର୍ଯ୍ୟଟକମାନେ ଓଡ଼ିଶାର ଇତିହାସ ସଂସ୍କୃତି ବିଷୟରେ ସମୟ ଧାରଣା ପାଇ ପାରନ୍ତି ଏବଂ ଆମ ଓଡ଼ିଶାର ସଂସ୍କୃତି ପରମ୍ପରା ଏବଂ ଆମ ଓଡ଼ିଶାର ଚାଲିଚଳନ ରଙ୍ଗ ଢ଼ଙ୍ଗୀ କଥାବାର୍ତ୍ତା ହେବାର ଶୈଳୀ ବେଶ ପୋଷାକ ଖାଦ୍ୟ ସମସ୍ତ ସମ୍ବଦ୍ଧରେ ପର୍ଯ୍ୟଟକ ମମାନେ ଆମ ଓଡ଼ିଶା ସମ୍ବନ୍ଧରେ ଶିଖି ଶିକ୍ଷା ମଧ୍ୟ ପାଇପାରିବେ ଏହା ସହିତ ଆମର ସଂଗ୍ରହାଳୟ ରହିଛି ଛଉ ମହୋତ୍ସବ ଆଉ ଏବଂ ବିଭିନ୍ନ ଜିଲ୍ଲାଗୁଡ଼ିକରେ ମହୋତ୍ସବଗୁଡ଼ିକ ହୋଇଥାଏ ଧନୁଯାତ୍ରା ହୋଇଥାଏ ଶୀତଳଷଷ୍ଠୀ ହୋଇଥାଏ ରଥଯାତ୍ରା ହୋଇଥାଏ ଏମିତି ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଇଥାଏ ଯାହାଫଳରେ ବାହାରୁ ପର୍ଯ୍ୟଟକମାନେ ଆସି ଆମ ଓଡ଼ିଶା ସମନ୍ଧରେ ଅନେକ ଜ୍ଞାନ ପାଇଥାନ୍ତି ଏବଂ ଓଡ଼ିଶାର ସଂସ୍କୃତିକୁ ବହୁତ ସମ୍ମାନ କରିଥାନ୍ତି ତା ସହ ଆମ ଓଡ଼ିଶାର କଲଚର୍ ଆମ ଓଡ଼ିଶାର ସଂସ୍କୃତି ତାଙ୍କୁ ବହୁତ ଭଲ ଲାଗିଥାଏ ତେଣୁ ଆମ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାକୁ ଆମକୁ ଆଗକୁ ବଢ଼େଇ ନେବାକୁ ହେବ ଏହାର ସଂରକ୍ଷଣ ରଖିବାକୁ ହେବ ତାହେଲେ ଆମ ଓଡ଼ିଶା ବିଷୟରେ ଏକ ସୁପ୍ରସିଦ୍ଧ ନାମ ସୃଷ୍ଟି କରିପାରିବ ଏବଂ ଓଡ଼ିଶା ଏକ ନୂଆ ପରିଚୟ ମଧ୍ୟ ତିଆରି କରିପାରିବ ତା ସଂସ୍କୃତି ଓ ପରମ୍ପରାକୁ ନେଇ